ହେଲୋ ସାର୍ ଦୟାକରି ମୋତେ ମୋ ଘରକୁ ଅଟୋ ସାହାଯ୍ୟରେ ପହଞ୍ଚାଇ ଦିଅନ୍ତୁ ଅଟୋ ଡ୍ରାଇଭରଟି ମୋ ଘରକୁ ଭଲଭାବରେ ଆଣି ପହଞ୍ଚାଇ ଦେଲା ଓ ଭଡ଼ାଟି ଚଢ଼ା ଦରରେ ମାଗିଲା କିନ୍ତୁ ମୁଁ ତାଙ୍କୁ ଟିକେ କମ୍ ଦର ଦେଇ ବୁଝେଇଲି ସେ ମନକୁ ଦୁଃଖ କରୁଥିଲା କିନ୍ତୁ ତାକୁ ମୁଁ ଆଜି ନହେଲେ କାଲି ତୋ ପାଉଣା ବୁଝିବି ଏମିତି ଚାଲି ରହିଥାଉ ବୋଲି ତାକୁ କହିଲି

ତାଙ୍କୁ ଧନ୍ୟବାଦ ଦେଇ ପଠେଇଲି